ଆମର୍ ବର୍ଗଡ଼୍ ଜିଲ୍ଲାରେ ମୁଖ୍ୟ ଯେନ୍ ଅଛେ ଆମର୍ ଫସଲ୍ ଯେନ୍ ହେସି ଆମର୍ ହେତେ ତ କିଛି ଚାଷ୍ ନେଇ ହୁଏ ଆମର୍ ଧାନ୍ ଚାଷ୍ ବେଶୀ ହେସି ଧାନ୍ ଚାଷ୍ ହେସି ଆଉ ମକା ହେନ୍ତି କମ୍ ଆକାର୍ରେ ହେନ୍ତା କେ କେନ୍ତା ଗୁଟେ ହେନ୍ତା ଏକ୍ଡ଼େ ଅଧେ କର୍ସନ୍ ଆଉ ସବୁ ହେନ୍ତା ଚାଷ୍ମାନେ ଯେତେ କମ୍ କମ୍ ହେସି ହେଲେ ଆମର୍ ଧାନ୍ ଚାଷ୍ଟା ବେଶି ହେସି ଆମର୍ ଇ ବର୍ଗଡ଼୍ ବର୍ଗଡ଼୍ର ବର୍ଗଡ଼୍ରେ ଧାନ୍ ଚାଷ୍ ବେଶି ହେସି ଆଉ ଇ ଡାଲି ଇ କପା ଇନୁ ତ ଆମର୍ ହେତେ ନେଇ ହୁଏ ଦୁସ୍ରା ଦୁସ୍ରା ଗାଁ ମାନ୍କେ ସେଆଡ଼୍କେ ହେସି ଆମର୍ ବର୍ଗଡ଼୍ରେ କପା ଚାଷ୍ ନେଇ ହୁଏ ଆଉ ଆଉ ଆମେ ଆମେକିନି ଏଥିରେ ସେ କପା ଯେନ୍ ଘିନି ଯାଏସନ୍ ଲୋକ୍ମାନେ ହେତେବେଲେ ଆମ୍କୁ ପଚାରସନ୍ କି କପା ଚାଷ୍ କେନ ହେସି ବଲି ଯେ ଆମେ ନେଇ ଜାନି ସେ କପା ଚାଷ୍ଟା କେନ ହେସି ଆମେ ତ ନେଇ ଜାନି ବୋଲି କରି କହେସୁଁ ହେଲେ ଇ ଚାଷନେ ଧାନ୍ ଚାଷ୍ ଯେନ୍ ହେସି ଆମର୍ ରହେଲା ଗୁଟି ମେକା ଚାଷ୍ ଆମର୍ ହେଲା ଗୁଟେ ଇ ମଟର୍ଚନା ଇଟା ମାନେ ଯେନ୍ ହେସି ଆମେ ସେଟାମାନ୍କେ ବେଶି ଧ୍ୟାନ୍ ଦେସୁଁ